ଓଡ଼ିଆ ମୁହିଁ ଓଡ଼ିଆ ପୁଅ ଓଡ଼ିଶା ମୋର ଦେଶ ଏଇ ଭୂଇଁରେ ଜନମର ଏଇ ମାଟିରେ ବାସ ଧନ ଦରବ ନଥିଲେ ନାହିଁ ମନରେ ଅଛି ବଳ ମନର ବଳେ କରିପାରେ ମୁଁ ଦୁନିଆଁ ଟଳମଳ ମୁଁ ଓଡ଼ିଆ ମୋ ଦିଅଁ ବଢ଼ିଆ ଯେ ଭକତ ହା ହାତରୁ ଖାଏ ନଡ଼ିଆ ମୁଁ ଓଡ଼ିଆ ହିସାବରେ ମୁଁ ଓଡ଼ିଆ ଲୋକମାନଙ୍କ ସହିତ ଖାଣ୍ଟି ଓଡ଼ିଆ ଭାଷାରେ କଥାବାର୍ତ୍ତା ହେବି ଆଉ ଓଡ଼ିଶାର ଉନ୍ନତି ପାଇଁ ମୁଁ କିଛି ମହନୀୟ କାର୍ଯ୍ୟ କରିବି ମାତୃଭୂମି ମାତୃଭାଷା ଉଭୟ ଜନନୀ ସେବା ତାକୁ ଭକ୍ତି ଭରେ ଦିବସ ରଜନୀ ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାଇଁ ଗଙ୍ଗାଧର ମେହେର ଓଡ଼ିଆ ଭାଷାକୁ ନେଇକିରି ଓଡ଼ିଆ ମନ ପ୍ରାଣରେ ଯେଉଁ ଉଦ୍ବେଳନ ସୃଷ୍ଟି କରିଥିଲେ ବା ଏ ଯେଉଁ ଉତ୍କଳ ଗୌରବ ମଧୁସୂଦନ ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିବୁଧରେ ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁନୀରେ ଉତ୍କଳୀୟମାନଙ୍କୁ ଏକତ୍ରିତ କରିବା ପାଇଁ ଭାଷା ଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ କରିବା ପାଇଁ ତାଙ୍କ ଯୋ ପ୍ରୟାସ ଥିଲା ତା ପ୍ରୟାସ ଯୁଗେ ଯୁଗେ ଅଚିରସ୍ମରଣୀୟ